ଓ ଭାଇ ଅଟୋ ଭାଇ ଡ୍ରାଇଭର ଭାଇ ଇଏ କଣ ଗାଡ଼ିଟା ଏତେ ସମୟ ଏଠି ଠିଆ ହେଲାଣି ଆମେ ଏଠି ଅଟକିଲେଣି ୟାଡ଼େ ଭୋକ ପ୍ରବଳ ହେଲାଣି ଶୋଷ କଲାଣି ଏଠି କିଛି ଖାଇବାକୁ ପିଇବାକୁ କିଛି ନାହିଁ କଣ ପାଇଁ ଗାଡି କଣଟା ପ୍ରୋବ୍ଲେମ ହୋଇଛି ଗାଡ଼ିଟା ଏଠି ଛିଡା ହୋଇଛି ଏତେ ଗାଡି ଏତେ ଗାଡି ଲମ୍ବା ଲାଇନ ହୋଇକି ଛିଡା ହୋଇଛି ଆଗକୁ ପଛକୁ କୁଆଡେ ଯାଇ ହେଉନାହିଁ ଆଉ ଏଠି କଣ କେମିତି ପହଞ୍ଚିବା କେତେ କିଲୋମିଟର ଆଉ ରହିଲା ଆମେ ପହଞ୍ଚିବାକୁ ଯେଉଁ ଆମ ବାଲିଗୁଡା ଯାଉଛେ କେତେ କିଲୋମିଟର ରହିଲା ଆମେ ଆଉ ବାଟରେ ରହିଛେ କେତେ କିଲୋମିଟର ବାଟରେ ଗଲେ ଆମର ଦୋକାନ ବଜାର ପଡିବ କିଛି ଖାନାପିନା କରିବା ନାଚିନ ଗୋଟିଏ କାମ କର ଏଠି ବୁଝିଲ ଆଉ କଣ ବିକଳ୍ପ ରାସ୍ତା ଅଛି ଯାଇକି ସେଠି ପହଞ୍ଚିବା ପାଇଁ ସେବାଟେ ଆମେ ବାହରିକି ପଳେଇବା ଏଠି ସମୟ ଆଉ ଧୈର୍ଯ୍ୟ ନାହିଁ ସମୟ ନାହିଁ ଏ ଖରାରେ ଯେଉଁ ଗୁଳୁଗୁଳିରେ ଏଠି ବସିକି ଆଉ ମରିବାର ନାହିଁ କେମିତି ଯାଇ ଶୀଘ୍ର ପହଞ୍ଚିବା ସେ ବ୍ୟବସ୍ତା ଟିକେ କର